ଆମେ ଆଗରୁ ଚୁଲିରେ ରୋଷେଇ କରୁଥିଲୁ ଏବେ ଗ୍ୟାସ୍ ହେଇଗଲାଣି ଗ୍ୟାସ୍ ଘରେ ଛୋଟ ଛୋଟ ଛୁଆ ଥିବାରୁ ଆମେ ରୋଷେଇ କଲା ବେଳେ ଆଗେ ଭଲ କି ଗ୍ୟାସ୍ ଦେଖୁ କେଉଁଠି ଗ୍ୟାସ୍ ବାହାରୁଛି କି ଭଲ କି ପାଇପ୍ ଚେକ୍ କରୁ ରୋଷେଇ ସରିଲା ପରେ ତାପରେ ଫେରେ ଚେକ୍ କରୁ ଦେଖୁ ଗ୍ୟାସ୍ର ବନ୍ଦ ଅଛି ନା ଗ୍ୟାସ୍ ଟାଙ୍କି ବନ୍ଦ ଅଛି ନା ଆଉ ଗ୍ୟାସ୍ କେଉଁଠୁ ବାହାରୁଛିକି ଭଲ ଭାବରେ ବନ୍ଦ କରିକି ଇଏ କରୁ ଆଗରୁ ତ ଚୁଲିରେ ସବୁ ରୋଷେଇ କରୁଥିଲେ ଆଉ ଗ୍ୟାସ୍ ସୁବିଧା ନଥିଲା ଏବେ ତ ଗ୍ୟାସ୍ ସୁବିଧା ହେଇଗଲାଣି ଆଉ ଗ୍ୟାସ୍ ସୁବିଧା ହେଇଗଲାଣି ଗ୍ୟାସ୍ ରେଟ୍ ତ କଷିକି ବଢ଼ାଇ ଦେଇ